ଆମର ଋତୁ ସାଧାରଣତଃ ଛଅଟି ଋତୁ ବର୍ଷକରେ ଛଅଟି ଋତୁ ଅଛି କିନ୍ତୁ ସେହି ଭିତରେ ଆମର ଚାଷୀ ମାନଙ୍କ ପାଇଁ ବର୍ଷରେ ତିନିଟି ଋତୁ ଆମେ ଜାଣୁ କେମତିକା ନା ଗୋଟେ ହେଲା ଖରା ମାନେ ଯେଉଁଟା ଗରମ ଦିନିଆ ଖରା ବର୍ଷା ଶୀତ ଖରା ଦିନିଆ ବିଶେଷ କରିକି ଆମେ ତ ଗଛ ସେମତି ଯେଉଁ ଖ ଗଛ ଗୁଡ଼ିକ ଲଗା ହେଇଥାଏ ତାର ମୂଳକୁ ଭଲ ଭାବରେ ଖୋସା ଖୋସି କରି ଘାସ ଫାସ ଯାହା ହେଇଥିବ ସେଗୁଡ଼ିକ ବାଛି ବୁଛା ଦେଇ ତାକୁ ଟିକେ ପାଣିର ବ୍ୟବସ୍ଥା କରାଯାଏ ଆଉ ଦରକାର ଯେଉଁ ଜାଗାରେ ଯେମତିକା ସାର କି କୀଟନାଶକ ଯେଉଁ ହିସାବରେ ଦରକାର ତାକୁ ସେଇ ହିସାବରେ ଦିଆଯାଏ ଏବଂ ଖରା ଋତୁରେ ସେଇଭଳିଆ ତାକୁ ମାନେ ସେଇଭଳିଆ ଟ୍ରିଟମେଣ୍ଟରେ ଗଛଟାକୁ ରଖାଯାଏ ତାପରେ ଆସିଲା କ'ଣ କହିଲ ବର୍ଷା ଋତୁ ବର୍ଷାଋତୁରେ ସାଧାରଣତଃ ଆମର ଗାଁ ଗଣ୍ଡା ମାନଙ୍କରେ ଧାନ ଚାଷ ବେଶୀ ହୁଏ ଧାନ ଚାଷରେ ଆଜ୍ଞା ବହୁତ ପ୍ରକାର ରହିଛି ତାକୁ ଆମେ ପ୍ରଥମ ଧରନ୍ତୁ ତଳି ପକେଇଲେ ତାପରେ ପୁଣି ବର୍ଷା ହେଲା ବର୍ଷା ହେଲା ପରେ ଜମି ମାନଙ୍କରେ ପାଣି ଲାଗିଲା ପରେ ତାକୁ ହଳ ଫଳ କରି ସେଥିରେ ପୁଣି ଜମିରେ ଧାନ ଫାନ ରୁଆ ରୁଈ ହେଲା ତାକୁ ସ ଦେଖିକି ଗଛର ଅବସ୍ଥା ଦେଖିକି କେଉଁ ଜାଗାରେ ପାଣି କେତେ ଦରକାର ଅଛିକି ନାହିଁ ସେ ଧରନ୍ତୁ ପାଣି ଅଧିକ ହେଲେ ବି ମାନେ କ୍ଷତି ହବ ଚାଷ ଆଉ କମ ହେଲେ ବି ଜମିରେ ଯଦି ପାଣି କମ ବି ହେଇଛି ଘାସ ଫାସ ହବ ଏବଂ ସେଥିରେ ବି ଚାଷ କ୍ଷତି ହବ ତେଣୁ ଦେଖିକି ତାକୁ ଯେଉଁ ହିସାବରେ ପାଣି ଦରକାର ସେ ହିସାବରେ ପାଣିମାନ ରଖାଯାଇ ଜମି ମାନଙ୍କରେ ଏବଂ ସେଇ ଯେଉଁ ଭଳିଆ ଗଛ ଗୁଟେ ସାଧାରଣତଃ ସହିପରିବ ସେହି ହିସାବରେ ପାଣି ଫାଣି ରଖିକି ଚାଷ କରାଯାଇଛି ତାପରେ ଆସିଲା ଆପଣଙ୍କର ଶୀତ ଋତୁ ଶୀତ ଋତୁରେ ତ ସାଧାରଣତଃ ପନିପରିବ ବିଶେଷ କରି ଚାଷ କରାଯାଇ ସେତେବେଳେ ଏବେ ସେମତିକା ଗଛ ମାନଙ୍କରେ ଧରନ୍ତୁ ଯେଉଁ ଜାଗାରେ ପନିପରିବ ଚାଷ କରାଯାଉଛି ସେ ଜାଗାରେ ଆପଣଙ୍କର ତାକୁ ଭଲ କି ହଳ ଫଳ କରି ମାଟିକି ଗୁଣ୍ଡ ଫୁଣ୍ଡ କରି ଆଉ ସେଇ ଜାଗାରେ ଗଛ ଲଗା ହଉଛି ପରିବା ଗଛ କି ଫୁଲ ଗଛ ତାକୁ ବି ସେମତି ଭଲ ଯତ୍ନ ହିସାବରେ ଯତ୍ନର ସହିତ ତାକୁ ଯେତିକି ପାଣି ଦରକାର ସେମିତି ପାଣି ଯୋଗେଇ ଦିଆଯାଉଛି ଏବଂ ତାକୁ ଯେମତିକା ଧରନ୍ତୁ ସାର ଦରକାର କି ଖତ ଦରକାର ସେଇଭଳିଆ ଯୋଗେଇ ଯୁଗାକି ସେ କାମ ଗୁଡ଼ାକ ଚାଲିଛି ଆଉ